ରାଜ୍ୟର ରାଜ୍ୟର ପର୍ଯ୍ୟକଟମାନଙ୍କ ପାଇଁ କିଛି ମୁଁ କହୁଛି ସେମାନେ ଆମ ଏଇ ଓଡ଼ିଶାରେ ଆସୁଛି ବୁଲିବା ପାଇଁ ଏଇଠି ବିନ୍ଦ ବୃନ୍ଦାବନ ଅଛି କୋଣାର୍କ ପୁରୀ ଏସବୁ ମନ୍ଦିର ଅଛି ସେଇ ମନ୍ଦିର ଦେଖିବା ପାଇଁ ବୁଲିବା ପାଇଁ ଆସୁଛି ଏଇଠି ବୃନ୍ଦାବନରେ ଏଠି ସମୁଦ୍ର ଅଛି ସେ ସମୁଦ୍ର ସମୁଦ୍ର ଦେଖିବାକୁ ଆସୁଛି ତାପରେ ଦେଖିକି ସମସ୍ତଙ୍କୁ ଭଲ ଲାଗୁଛିି ବହୁତ କିଛି ଆମ ଏଇଟା ଏଆଡ଼େ ସବୁ କିଛି ଦେଖିବା ପାଇଁ ଜିନିଷ ଅଛି ବହୁତ ଭଲ ଭଲ ଜିନିଷ ଅଛି ଦେଖିଲେ ତାଙ୍କର ମନ ବି ଖୁସି ଲାଗୁଛି ବହୁତ ଶାନ୍ତି ଲାଗୁଛି ଆମ ଏଠି ବୃନ୍ଦାବନରେ କୃଷ୍ଣ ଲିଲା ହେଉଛିି କୃଷ୍ଣର ବିଷୟରେ ବହୁତ କିଛି ଆଲୋଚନା ହେଉଛି ସେମାନେ ଦେଖିକି ତାଙ୍କ ଜୀବନ ବହୁତ ଖୁସି ହେଇଯାଉଛି ମାନେ ସଂଗ୍ରହାଳୟ ସଂଗ୍ରହାଳୟ ହେଉଛି ଯାହାକି ଆମେ ଆଗରୁ ଆମେ ଯେତେବେଲେ ନଥିଲୁ ଆମେ ତ ଏବେ ବଡ଼ ହେଲେ ଆମେ ବଡ଼ ହେଇକି ଆମେ ଶୁଣିଛୁ ଯେ ସଂଗ୍ରହାଳୟ ବୋଲେ କୃଷ୍ଣ ଲିଳା ବହୁତ ବହୁତ କିଛି ହେଇଥିଲା ବୃନ୍ଦାବନରେ ବହୁତ କିଛି ଅଛି ବି ଆମେ ମାନୁଛୁ ଯେ କି ଆମର ଇଚ୍ଛା ବି ଆମେ ବି ଯିବୁ ଗୋଟେଥର ବୃନ୍ଦାବନ ସମୁଦ୍ର କନକ ପୁରୀ ମନ୍ଦିର ସବୁ ଦେଖିକି ବୁଲିକି ଆସିବି ଜଗନ୍ନାଥ ମନ୍ଦିର ଏଇସବୁ ପୁରୁଣା ପୁରୁଣା ମନ୍ଦିର ସେଇଠି ଯ ଯାଇଲେ ବି ଆଉ ମୋତେ ବି ଭଲ ଲାଗିବ